ଡାକ୍ତରଖାନା ହେଲା ବୋଲି ଲୋକମାନେ ସୁବିଧା ପାଉଛନ୍ ସେମାନଙ୍କୁ ହେଲ୍ଥ୍ କାର୍ଡ଼୍ ଯୋଗାହଉଛେ ଯାହା ଫଳରେକି ସେମାନେ ମାଗଣାରେ ଚିକିତ୍ସା ପାଇପାରୁଛନ୍ତି ସେମାନେ କୋଭିଡ଼୍ ମହାମାରୀରେ ଲକ୍ଡାଉନ୍ ହେଉଥିଲା ମାସ୍କ୍ ପିନ୍ଧୁଥିଲେ ସମସ୍ତେ ମାସ୍କ୍ ପିନ୍ଧୁଥିରେ ଘରୁ କେହି ବାହାରି ପାରୁନଥିଲେ ଆମ ଆମ ଗ୍ରାମ ପାଖରେ ଗୋଟିଏ ଡାକ୍ତରଖାନା ହେଲେ ଲୋକଙ୍କୁ ସୁବିଧା ହେବ